ସାର୍ ନମସ୍କାର ମୋ ନାଁ ପ୍ରବୀର ସାହୁ ମୁଁ ମୋର ଖାଇବା ଆପଣଙ୍କ ରେଷ୍ଟୁରାଣ୍ଟରୁ ଅର୍ଡ଼ର କରିଥିଲି ଯାହାର ପ୍ରାଇସ୍ ହେଲା ଦୁଇଶହ ତେତିଶ ଟଙ୍କା ମୋ ଆକାଉଣ୍ଟରୁ ଦୁଇଶହ ତେତିଶ ଟଙ୍କା ଅଲରେଡ଼ି କଟିଯାଇଛି ପେମେଣ୍ଟ ମୋର କ୍ଲିଅର୍ ହେଇଯାଇଛି କିନ୍ତୁ ଆପଣଙ୍କର ପିଲା ମନା କରୁଛନ୍ତି ନାହିଁ ଆମର ପେମେଣ୍ଟ ହେଇନି କିନ୍ତୁ ଆମର ପେମେଣ୍ଟଟା ହେଇଯାଇଛି ମୋର ମୋ ଆକାଉଣ୍ଟରେ ପେମେଣ୍ଟଟା କ୍ଲିଅର୍ ଦେଖାଉଛି କିନ୍ତୁ ଆପଣଙ୍କ କତିରେ ଯଦି ରିସିଭ୍ ନ ହେଇଥିବ କହିପାରିବିନି ମୋର ସ୍କ୍ରିନ୍ସଟ୍ ଅଛି ମୁଁ ଆପଣଙ୍କୁ ପଠାଇ ଦେଖାଇ ପାରିବି ପାଇବା ମୋର ଅର୍ଡ଼ର ସେଇ ହେଇଯାଇଛି କିନ୍ତୁ ଆପଣଙ୍କ ପାଖରେ ପେମେଣ୍ଟ ପହଞ୍ଚି ପାରିନାହିଁ ଭାବୁଛି କିଛି ଟେକ୍ନିକାଲ୍ ଇସ୍ୟୁ ରହିପାରେ ପ୍ଳିଜ୍ ଦୟାକରି ଚେକ୍ କରି ଖାଇବାଟା ମୋ କତିକି ସେଣ୍ଡ କରିଦେବେ ମୋ କତିକି ପଠାଇଦେବେ ଧନ୍ୟବାଦ